ହଁ ହ୍ୟାଲୋ ହୋଟେଲରୁୁ କହୁଥିଲି ହଁ ମୁଇଁ ବିକାଶ କହୁଥିଲି ବଲାଙ୍ଗିନ ହୁଁ ଗୋଟେ ଅର୍ଡ଼ରଟେ କରିଥିଲି ଆଜ୍ଞା କାଲି ମୁଁ ଅର୍ଡ଼ରଟେ କରିଥିଲି ଆଜି ସକାଳେ ଏ ମୁଁ ମଗାଇ ଥିଲି ପନିର୍ ବଟର ମସଲା ଆର୍ ଆପଣ କ'ଣ ପିଲାଟା ଆସିବ ବୋଲି ମୋତେ ଦେଇଛନ୍ ପନିର ମସଲା ଆଣିକି ମାନେ ମଟର ମସଲା ଆଣିକି ଦେଇଛନ୍ ଆଉ କହିଲେ କହୁଛନ୍ କି ନାଇଁଇଟା ଆପଣ ମଗାଇ ଥିଲେ ତ ଆପଣ ଏନ୍ଦାର କାମ କରୁଛନ ନିଏ ମୁଇଁ ଏନ ମଗାଇ ଥିଲି ସେଇଟା କେନ ଆପଣ ମୋତେ ଦେବେ ଆରୁ ବି ନାଇଁ ଏଇଟା ମୁଇଁ ଇଏ କରି ମୋତେ ଦେଇ ମୁଇଁ କେନ୍ତା ରଖ୍ମି

ସେଇଟା ମୁଇଁ ଜାନିନି କେନ୍ତାର୍ ବୁଲେଟ୍ ହେଲା କାଣା ହେଲା ମୁଇ ଯେନ୍ଟା ଅର୍ଡ଼ର କରିଛେଁ ସେଇଟା ମୁଇଁ ମୋତେ ମିଲ୍ବାର୍ କଥା ଆଉ ଯଦି ବି ରିପ୍ଲେସମେଣ୍ଟ ହବା କି କାଣା ହବା ସେଇଟା ଆପଣ କୁ ସେଇ ହିସାବରେ ମୁଇଁ ପେମେଣ୍ଟଟା ଦେଇ ସାରିିନୁ ଆଜ୍ଞା ଆରୁ ସେ ପିଲାଟା କହୁଛି ରିଟର୍ନ ଏଇଟା ଖାଇବାର୍ ପଡ଼ା ଏଇଟା ମୁଇଁ ନେଇନି ନିଏ ଖେଇପାରେ ଏଇଟା ନେଇ ମୁଁ କେବେ କେନ୍ତାର୍ ମୁଇଁ ରଖମିି ନିଜେ ଠିକ୍ ଅଛି ଆପଣ ଯେନ୍ତା ହେଲେ ସୁବିଧା କରନ୍ ଆଉ ଏଇଟା ନେଇଯାଉନ୍ କିମ୍ବା ଚେଞ୍ଜ କରିକରି ମୋତେ ପନିର ବଟର ମସଲା କେନ୍ତା ସୁବିଧା ଏ କର ସେଇଟା ଦେଖୁନ୍ ଟିକେ ଠିକ୍ ଅଛି ନେକ୍ସଟ୍ ଚିନ୍ତା